ମୁଁ ଯେଉଁ ତେଲଟିକୁ ଏଇ କିଛିଦିନ ତଳେ କିଣିଥିଲି ସେଇଟା ଥିଲା ନିହାର ଶାନ୍ତି ଆମଲା ସେ ତେଲଟିକୁ ମୁଁ ଭାବୁଥିଲି ସେ ତେଲ ଟିକିଏ ୟୁଜ୍ କରିବିନି କିନ୍ତୁ ତଥାପି ମୁଁ ତାକୁ ଆଣିଥିଲି ଦେଖିବା ପାଇଁକି କିଭଳି ତାର ରହୁଛି କ'ଣ ମୁଁ ତ ଶାଲିମାରର ହିଁ ତେଲ ୟୁଜ୍ କରେ ତ ସେ ତେଲଟିକୁ ଆଣିଲି ମୁଁ ୟୁଜ୍ କଲି ତ ଶାଲିମାରର ତେଲ ଯେତିକି ସବୁ ନଡ଼ିଆ ତେଲ ଆମର ଅଛି ମାର୍କେଟରେ ସେ ସବୁ ବହୁତ୍ ଅଠାଳିଆ ଲାଗନ୍ତି ଚୁଟିରେ ତେଲ ମାରି ସାରିଲା ପରେ ବହୁତ ଭାରି ଭାରି ଲାଗେ ମଥାଟା ଚୁଟିଗୁଡ଼ା କିନ୍ତୁ ସେଇ ତେଲଟିକୁ ମାରିଲା ପରେ ହାଲୁକା ଲାଗିଲା ଯେତେ ତେଲ ମାରିଲା ପରେ ବି ହାଲୁକା ଲାଗିଲା ବେଶି ହେଭି ହେଭି ଯେଉଁ ଗୋଟେ ଲାଗେ ସେଇଟା ଲାଗିଲା ନାହିଁ ଆଉ ତାପରେ ଏତେ ଅଠାଳିଆ ବି ନଥିଲା ତେଲଟି ଭଲଥିଲା ମୋ ହିସାବରେ ତେଲ ନିହାର୍ଟେ ଏତେ ଖରାପ ନୁହେଁ ନିହାର୍ ତେଲ ବି ବ୍ୟବହାର କଲେ ଦୈନନ୍ଦିନ ଜୀବନରେ ବେଶ୍ ଭଲ ହବ